ଆମେ ଇ ଯେନ୍ ମ୍ୟାଲେରିଆ ଲାଗି ଯେନ୍ ମେଲିଆ ବୁକ୍ ଗୁଡ଼ାକ କାଟୁଛନ୍ ଇଥିର୍ ଲାଗି ଆମେ ଘରେ ମଶାରୀ ଟାଙ୍ଗସୁ ଆର୍ ତାମାନେ ଡେଙ୍ଗୁ ଜ୍ୱର ଲାଗି ତାମାନେ ଆମେ ଘରକେ ସଫାସୁତରା କରିକରି ବାସି ପାଏନ୍ ନାଇଁରଖୁଁ କି କେନ୍ସି ପ୍ରକାର୍ କିଛି ନାଇଁକରୁ ତାପରେ ସେ ଆଏଜ୍ କେଲ୍ ଯେନ୍ ଆଉଛେ ଦୁକାନ୍ ମାନକୁଁ କଛୁଆ ଅଗରବତୀ ସେଇଟା ବି ଜାଲିକିରି ରହେସୁଁ ଆର୍ ତାମାନେ ସବୁବେଲେ ଘର୍ ଦୁଆର୍ ସଫାସୁତରା ନାଲିଫାଲି ସବୁ ସବୁବେଲେ ସଫା କରିକରି ରଖୁଛୁଁ ଆର୍ ମଶାରୀ ଟାନିକିରି ସବୁବେଲେ ଘରେ ଶୁଉଛୁଁ ହେତିର୍ ଲାଗି ମେଲେରିଆ ଆମକୁ କି ଡେଙ୍ଗୁ ଜ୍ୱର୍ ନାଇଁ ହୁଏ ଆର୍ ପାଣି ପାଣିପତର୍ ସବୁ ଘରର୍ ସବୁ ତାଜା ତାଜା ସବୁ କରିକିରି ବ୍ୟବହାର କରୁଛୁଁ ବୋଲେ ଶାନ୍ତିରେ ତାମାନେ ରହିପାରୁଛୁଁ